ବୌଦ୍ଧ ଜିଲ୍ଲାରେ ଉପଲବ୍ଧ ସ୍ଥାନୀୟ ଶିକ୍ଷା କିମ୍ବା ଶିକ୍ଷଣ ସୁଯୋଗ ଭୈରବୀ ଜୁନିଅର କଲେଜ ବୌଦ୍ଧ ପଞ୍ଚାୟତ କଲେଜ ମା' ମାହେଶ୍ଵରୀ ଜୁନିଅର କଲେଜ ବାଉଁଶିଣି ପଲଶାଗୋରା ୱିମେନ୍ସ କଲେଜ ବୌଦ୍ଧ ପଞ୍ଚାୟତ ସମିତି ଜୁନିଅର କଲେଜ ଏହିସବୁ କଲେଜରେ ପିଲାମାନେ ପାଠ ପଢ଼ି ଆଗକୁ ଡେଭଲପ୍ କରୁଛନ୍ତି ଆଉ ଏହିସବୁର କଲେଜର ଟିଚରମାନେ ଭଲ ପାଠ ପଢ଼ି ପିଲାମାନଙ୍କୁ ଭଲ ଆଗକୁ ଯିବାର ବାଟ ଦେଖାଉଛନ୍ତି